ଓଡ଼ିଶା ପରିଦର୍ଶନ ବେଳେ ଓଡ଼ିଶାର ମୁଖ୍ୟ ଯେମିତି ରହୁଛି ଆମର ଜଗନ୍ନାଥ ଧାମ ପୁରୀ ଯେଉଁ ରହୁଛି ଆମର ରଥଯାତ୍ରା ସମୟରେ ଯଦି ଆମର ଓଡ଼ିଶାକୁ କିଏ ଆସିବ ତାହେଲେ ଆମ ଓଡ଼ିଶାରେ ରଥଯାତ୍ରାରେ ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମର ମନ୍ଦିରରୁ ବାହରିକି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ବଡ଼ଦାଣ୍ଡରେ ତ ଏହା ଏକ ଅଭୁଲା ସ୍ମୃତି କହିପାରିବା ଅଭୁଲା ଦୃଶ୍ୟ କହିପାରିବା ଭଗବାନ ନିଜେ ମନ୍ଦିରରୁ ପଦାକୁ ଆସନ୍ତି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ତ ଓଡ଼ିଶାର ଆମର ପୁରୀ ଧାମ ଯେଉଁ ରହୁଛି ଆମେ ଯଦି ଆମର ରଥଯାତ୍ରା ସମୟରେ ଆସିବା ତାହେଲେ ଆମେ ସ୍ଵୟଂ ଜଗନ୍ନାଥଙ୍କର ଦର୍ଶନ କରିପାରିବା ଏବଂ ଆମେ କୋଣାର୍କ ମନ୍ଦିର ଏବଂ ଆମର ମା' କାଳିଜାଇ ମନ୍ଦିର ଏସବୁ ପର୍ଯ୍ୟଟନ ସ୍ଥଳୀ ଆମେ ଦର୍ଶନ କରିପାରିବା